ଯାଜପୁରର ଜଳବାୟୁ ଦେଖିବାକୁ ଗଲେ ଯାଜପୁର ଜିଲ୍ଲାର ଯେପରିକି ବର୍ଷା ସଠିକ୍ ଭାବରେ ହୋଇ ପାରୁନାହିଁ ଗରମର ତାପମାତ୍ରା ବଢ଼ି ଚାଲିଛି ଯେପରିକି ଆଜି ସୁଧା ପଞ୍ଚଚାଳିଶରୁ ଛୟାଳିଶ ଡିଗ୍ରୀ ପର୍ଯ୍ୟନ୍ତ ଖରା ହେଉଛି ଏବଂ ଶୀତଦିନରେ ଶୀତ ସଠିକ୍ ଭାବରେ ହୋଇ ପାରୁନାହିଁ ଆଉ ବର୍ଷା ସଠିକ୍ରେ ହୋଇ ପାରୁନାହିଁ ଏବଂ ଗଛ କାଟିବା ଦ୍ଵାରା ଗରମର ତାପମାତ୍ରା ଦିନକୁ ଦିନ ବର୍ଷକୁ ବର୍ଷ ବଢ଼ି ଚାଲିଛି ଆଉ ଆଗ ବର୍ଷ ବା ପୂର୍ବ ବର୍ଷରେ ଯେତିକି ଗରମ ହୋଇଥିଲା ଯେତିକି ତାପମାତ୍ରା ଥିଲା ବର୍ତ୍ତମାନ ସୁଧା ତାପମାତ୍ରାର ବୃଦ୍ଧି ଘଟିଛି ଏବଂ ବର୍ଷା ନହେବା ହେତୁ ସମସ୍ତ ଲୋକେ ଖରାର ତାପମାତ୍ରା ଦ୍ଵାରା ବିଭିନ୍ନ ପ୍ରକାର ଅସୁବିଧା ହେଉଛନ୍ତି ଘରୁ ବାହାରକୁ କିମ୍ବା କୌଣସି କାର୍ଯ୍ୟ କଲାବେଳେ ସେମାନେ ଖରା ତାପମାତ୍ରା ସହି ପାରୁନାହାନ୍ତି ଅସୁବିଧା ଏବଂ ଏଇ ଭଳି କିଛି କିଛି ଅସୁବିଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି